ହଁ ଏକ ମହାନ ଖେଳ ବ୍ୟତୀତ ଏକ ଭଲ ଖେଳ ସ୍ଥିର କର ବୋଲି ମୁଁ ଭାବୁଛି ଯାହାକି ଆମ ସମସ୍ତଙ୍କର ଅତି ପ୍ରିୟ ଖେଳ ହେଉଛି କ୍ରିକେଟ୍ ଯାହାକି ସାରା ଦେଶରେ ସମସ୍ତ ଲୋକମାନଙ୍କୁ ଅତି ଆକର୍ଷିତ କରିଥାଏ ଏହି ଖେଳରେ ଏଗାର ଜଣ ଖେଳାଳୀ ଦରକାର ପଡ଼ିଥାଏ ଗୋଟିଏ ଦଳରେ କ୍ରିକେଟ୍ ଖେଳିବା ପାଇଁ ଯେଉଁ ସବୁ ଆୟୋଜନ କରାଯାଇଥାଏ ସେ ସେଠାରେ ମଧ୍ୟ ସେହି ଏଗାର ଜଣ ଖେଳାଳୀକୁ ନେଇ ଗଠିତ ଖେଳ ଆରମ୍ଭ କରାଯାଇଥାଏ ସେଥିମଧ୍ୟରୁ ଦୁଇଜଣ ଅମ୍ପେୟାର ମଧ୍ୟ ଥାନ୍ତି ଗୋଟିଏ ଅମ୍ପେୟାର ସିଧା ପାର୍ଶ୍ଵରେ ଥାନ୍ତି ଏବଂ ଅନ୍ୟ ଜଣେ ଅମ୍ପାୟାର ଗୋଟିଏ ବ୍ୟାଟ୍ସମ୍ୟାନ୍ର ଅପର ପାର୍ଶ୍ଵରେ ଥାଆନ୍ତି ଏହି ଅମ୍ପାୟାରଙ୍କ କାମ ହେଉଛି କିଭଳି ଭାବରେ ଖେଳର ପରିଚାଳନା କରିବେ ଏବଂ ତାର ତଦାରଖ କରିବେ ତାହା କ୍ରିକେଟ୍ କମିଟି ବୋର୍ଡ଼ ଦାୟିତ୍ୱ ଦେଇଥାନ୍ତି ଯଦି ଗୋଟିଏ ଜାଗାରେ ଖେଳ ହେଉଛି ତାହା ମଧ୍ୟ ଦୁଇଟି ଦଳକୁ ନେଇ ଖେଳ ଆରମ୍ଭ କରାଯାଇଥାଏ ଆରମ୍ଭ କରାଯାଇଥାଏ ସେହି ଖେଳ ମଧ୍ୟରେ ପଡ଼ି ପଡ଼ିଆରେ ଏଗାର ଜଣ ଖେଳାଳୀ ପ୍ରବେଶ କରିଥାନ୍ତି ଏବଂ ଦୁଇଜଣ ବ୍ୟାଟ୍ମ୍ୟାନ୍ ମଧ୍ୟ ପ୍ରବେଶ କରିଥାନ୍ତି ତାଙ୍କ ମଧ୍ୟରେ ଖେଳ ଆରମ୍ଭ ହୋଇଥାଏ ଏବଂ